ବର୍ଷା ଦିନରେ ଲାଇନର କିଛି ଅସୁବିଧା ଆମର ହୋଇ ନଥାଏ କିମ୍ବା ଶୀତ ଦିନରେ ବି ଲାଇନର ଆମର କିଛି ଅସୁବିଧା ହୋଇ ନଥାଏ ଖରାଦିନରେ ଲାଇନର ଅସୁବିଧା ହୋଇଥାଏ କାହିଁକିନା ଲାଇନ ଖରାଦିନରେ ବହୁତ ସମୟ ପ୍ରାୟେ କଟିଯାଏ ଲାଇନ ବହୁତ ସମୟ କଟିଗଲେ ଗରମରେ ଲୋକ ବି ହଇରାଣ ହୁଅନ୍ତି କି ବାହାରକୁ କିଏ ଯାଇଥିଲେ ଆସିକି ଥକା ମେଣ୍ଟଉଥିଲେ ସେଥିପାଇଁ ବି ଅସୁବିଧା ହଉଥିଲା ସେଥିପାଇଁ ଆମେ ଏହି ଏହି ସମ୍ମୁଖୀନର ପଡ଼ୁଥିବାରୁ ଆମେ ବିଦ୍ୟୁତର ପ୍ରଭାବିତ ହଉ